ମୋ'ର ପିଲାଦିନର ପ୍ରିୟ ସ୍ମୃତି ହେଉଛି ସେତେବେଳେ ହଲ୍ମାନଙ୍କୁ ଫିଲ୍ମ ଦେଖିବାକୁ ଯିବାକୁ କେହି ଦେଉନଥିଲେ ଆଉ ମୋ'ର ଗୋଟେ ଭଲ ସିନେମାଟେ ଓଡ଼ିଆ ସିନେମା ପଡ଼ିଥିଲା ଗପ ହେଲେ ବି ସତ ଆଉ ମୁଁ ସେ'ଟାକୁ ଦେଖିବାକୁ ଯିବାକୁ ବାହାରିଥିଲି ଘରମାନଙ୍କରେ ସେତେବେଳେ ଝିଅ ବୋହୁମାନେ ବାହାରକୁ ବାହାରୁ ନଥିଲେ ଆଉ ଆମେ ଦୁଇ ଜଣ ସାଙ୍ଗ ତିନି ଚାରି ଜଣ ଖଣ୍ଡେ ଝିଅ ମିଶିକି ଆଉ ଟିକେଟ କାଟିକି ଯାଇଥିଲୁ ହଲ୍କୁ ଦେଖିବାକୁ ଆଉ ସେଇ ଯେଉଁ ହଲ୍ରେ ଆମେ ଫିଲ୍ମ ଦେଖିବାକୁ ଯାଇଥିଲୁ ସେଇ ହଲ୍ରେ ଆମ ଗାଁର ଆଉ ଜଣେ ଆମର କକା ହେବେ ବା ଦାଦା ହେବେ ସେ ଆମ ସହିତ ଦେଖା ହୋଇଗଲେ ଆଉ ଆମେ ତାଙ୍କୁ ମନା କଲୁ ଯେ ଆମ ଘରେ କହିବନି ଆମେ ଲୁଚିକି ଫିଲ୍ମ ଦେଖିବାକୁ ଆସିଛୁ ବୋଲି କିନ୍ତୁ ସିଏ କୋ ପଛରେ ଆମ ବାପାଙ୍କୁ କହି ଦେଇଥିଲେ ତାପରେ ଆମେ ତ ଲୁଚିକି ଥିଲୁ ଯେ ଆମେ କାଳେ ମାଡ଼ ଖାଇବୁ ଆଉ ସେ'ଟା ଗୋଟିଏ ଭଲ ସ୍ମୃତି ଆମର ଯେହେତୁ ଆମେ ଲୁଚି ଲୁଚିକିରି ଫିଲ୍ମ ଦେଖିକି ସାଙ୍ଗ ହୋଇକି ଖା ବଜାର ବଜାର ବୁଲି ଖାଇ ପିଇକି ଘରକୁ ଫେରିଥିଲୁ ଆଉ ସେଦିନ ଅବଶ୍ୟ କେହି ଘରେ ଜାଣି ପାରି ନଥିଲେ ତା ପର ଦିନ ବାପା ଆମର ଜାଣିଲେ ଜାଣି ସିଏ କହିଦେଲେ ସେ ଯିଏ କହିଦେଲେ ଆମକୁ ପଚାରିଲେ ଆମେ ନିଜେ ନିଜେ ମିଛ କହିକି ମାନୁ ନଥିଲୁ ନା ଆମେ ସେଇ ଜାଗାକୁ ଯାଇନାହୁଁ ଆମେ ଏମିତି ଯାଇଥିଲୁ ଖେଳା ଖେଳି କରୁଥିଲୁ ସେଠି ଆମେ ଫିଲ୍ମ ହଲ୍ ଭିତରକୁ ଯାଇନାହୁଁ କି ଫିଲ୍ମ ଦେଖିନାହୁଁ